ଗ୍ରାମାଞ୍ଚଳ ଲୋକ ତ ଖେଳକୁ ସେତେ ଗୁରୁତ୍ଵ ଦିଅନ୍ତିନାହିଁ ତଥାପି ଗ୍ରାମାଞ୍ଚଳ ଲୋକ ଖେଳନ୍ତି ଖେଳିଲେ କ'ଣ ନା ସ୍ୱାସ୍ଥ୍ୟ ଭଲ ରହିବ ଝାଳ ବାହାରିବ ଝାଳ ବାହାରିଲେ ସ୍ୱାସ୍ଥ୍ୟଟା ଠିକ୍ ରହିବ ଯାହା ଖାଇଥିବେକି ଯାହା ବି ଇଏ କରିଥିବେ ସେଟା ଜୀର୍ଣ୍ଣ ହେବ ବୋଲିକିରି ଗ୍ରାମାଞ୍ଚଳ ଲୋକ ଖେଳକୁ ଭଲ ପ୍ରାଧାନ୍ୟ ବି ଦିଅନ୍ତି ଆଉ ଗ୍ରାମାଞ୍ଚଳଲୋକମାନଙ୍କର ଖେଳଦ୍ୱାରା ହିଁ ଆଜି ବଡ଼ବଡ଼ ଟାଉନ୍ର ଲୋକବି ଖେଳୁଛନ୍ତି ସେ ଖେଳକୁ ଦେଖି ହିଁ ଆଜିକାଲି ଚାଲିଛି ଗ୍ରାମାଞ୍ଚଳର ଖେଳକୁ ନେଇକି ହିଁ ଆଜିକାଲି ଆମର ଜିଲ୍ଲାସ୍ତର କିମ୍ବା ରାଜ୍ୟସ୍ତରରେ ଖେଳକୁଦଗୁଡ଼ାକ ଚାଲିଚି ସେସବୁ ହଉଚି ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇଥିବା ଖେଳଗୁଡ଼ାକ ଗ୍ରାମାଞ୍ଚଳର ଖେଳକୁ ହିଁ ଗୁରୁତ୍ଵପୂର୍ଣ୍ଣ ଦେଉଛନ୍ତି ଆମ ରାଜ୍ୟସରକାର ହେଉ କି ନହେଲେ ଆମର ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଗ୍ରାମାଞ୍ଚଳ ଖେଳକୁ ହିଁ ବେଶି ଗୁରୁତ୍ୱ ବୋଲି ଭାବୁଛନ୍ତି ଆଜିକାଲି ସେଥିପାଇଁ ବହୁତ ଭଲ ଗ୍ରାମାଞ୍ଚଳରେ ଖେଳକୁ ଗୁରୁତ୍ୱପୂର୍ଣ୍ଣ ରହୁଛି ଆମ ଅଞ୍ଚଳ